ହଁ ହ୍ୟାଲୋ ମୋ ସାଙ୍ଗଟେ ଆସିବେ ଭାଇ ତମର ବୋଲର ଗାଡ଼ି ଅଛି କି

ବୋଲର ଗାଡ଼ି ସମ୍ବଲପୁରରୁ ଆସିବେ ବଲାଙ୍ଗୀର୍ କେତେ ପଇସା ନବ ପନ୍ଦର ଟଙ୍କା ବେଶୀ ହଉଛି ଭାଇ ଟିକେ ଟିକେ କମ କର ଭାଇ ତେର ଟଙ୍କା ଖଣ୍ଡେ କର ଆଏଁ ବଲାଙ୍ଗୀରରୁ ଆସିବେ କେତେ ଜଣ ଦୁଇ ଜଣ ଦୁଇ ଜଣ ଦୁଇ ଜଣ ଆସିବେ କହୁନ୍ ଟିକେ ତେର ଟଙ୍କା କରୁନ୍ ଟିକେ କରୁନ୍

ତାହେଲେ ଭାଇ ତମ ନମ୍ବରଟା ମୁଁ ତାହାକେ ଦେଇଦଉଛି ସେ ଭାଇକୁ ନମ୍ବର ଦେଇ ଦେଇକି ଆରୁ ତମେ ବି ଯୋଗାଯୋଗ କରବ ଆଉ ଗାଡ଼ିରେ ଆସିବ

ଦେବି ନମ୍ବର ଠିକ୍ ଅଛି ଭାଇ ମୁଁ ନମ୍ବର ଦେଇଦେଉଚିଁ ତାଙ୍କର ସାଙ୍ଗେ ଯୋଗାଯୋଗ କରିକି ଟିକେ ଆସ୍ବ ଭାଇ ମୋର ସାଙ୍ଗଟା ତ